ଆମ ଅଞ୍ଚଳରେ କୃଷି କୃଷିଜାତୀୟ ଦ୍ରବ୍ୟ ର ଗୋଟିଏ ଯଦି କରାଯିବ ଉତ୍ପାଦନ ତାହେଲେ ଭଲ ହୋଇପାରିବ ଚାଷୀମାନଙ୍କ ପାଇଁ ଯାହାଫଳରେ ବହୁତ ଦୁରକୁ ସେହି ଚାଷ ସାମଗ୍ରୀ ବିକିବାକୁ ଯାଉଛନ୍ତି ତେଣୁ ଆମ ଅଞ୍ଚଳ ବା ଆମ ଗାଁ ପାଖରେ ଯଦି ସେ ପ୍ରକାର କିଛି କରାଯାଇପାରିବ ଗୋଟିଏ ଷ୍ଟୋର କିମ୍ବା ଆମର କୃଷି ଭଣ୍ଡାର ଯଦି କରାଯାଇପାରିବ ତାହେଲେ ଆମ ଏରିଆର ଚାଷୀ ଭାଇମାନେ ଉପକୃତ ହୋଇପାରିବେ ଏବଂ ପଶୁ ଚିକିତ୍ସା ପାଇଁ ଯଦି ଗୋଟିଏ ପଶୁ ଚିକିତ୍ସାଳୟ ଆମ ଅଞ୍ଚଳରେ କରାଯାଇପାରନ୍ତା ତା'ହେଲେ ଆମର ପଶୁମାନଙ୍କୁ ପ୍ରାୟତଃ ଆମେ ଯଥାଶୀଘ୍ର ଠିକ ସମୟରେ ପାଖ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚେଇ ପାରନ୍ତୁ ଦୂର ହୋଇଯାଉଥିବାରୁ ଆମେ ସେହି ପଶୁମାନଙ୍କର ଠିକ ଭାବରେ ଠିକ ସମୟରେ ତାକୁ ଔଷଧ ଦେଇପାରୁନାହିଁ ତେଣୁ କୃଷି ଉତ୍ପାଦନର ଗୋଟିଏ ଶୀତଳଭଣ୍ଡାର ଏବଂ ଏହି ପଶୁ ଚିକିତ୍ସାଳୟ ଗୋଟିଏ ଯଦି ଆମ ପାଖରେ ହେବ ତା'ହେଲେ ଆମର ସମସ୍ତ ଲୋକ ଉପକୃତ ହୋଇପାରିବେ